ଯେତେବେଳେ ମୁଁ ମୋ ବାଡ଼ିରେ ସୁନ୍ଦର ବଗିଚା କରିବାର ଦେଖିଲେ ସେତେବେଳେ ମୋର ପାଖ ପଡ଼ୋଶୀ ନିଜେ ତାଙ୍କ ବାଡ଼ିରେ ବଗିଚା କରିବା ପାଇଁ ମୋତେ ସାହାଯ୍ୟ ମାଗିଥିଲେ ଏହାପରେ ମୁଁ ତାଙ୍କ ବାରିକୁ ଯାଇ ତାଙ୍କୁ ବଗିଚା କିପରି ସୁନ୍ଦର ଭାବରେ ବନାଇ କରିପାରିବେ ତା'ର ମୁଁ ବୁଦ୍ଧି ଦେଇଥିଲି ଯେପରିକି ପ୍ରଥମେ ଆମେ ବଗିଚା କରିବାକୁ ହେଲେ ଚାରିପଟେ ବାଡ଼ ମୋଜୀବା ଆବଶ୍ୟକ କାରଣ ଗାଈ ଗୋରୁ ଯେପରି ଆମ ବଗିଚାକୁ ନଷ୍ଟ କରି ନଦିଅନ୍ତୁ ତା'ପରେ ଦ୍ଵିତୀୟତଃ ଆମକୁ ମାଟିକୁ ପ୍ରଥମେ ନରମ ରଖିବାକୁ ପଡ଼ିବ ମାଟିକୁ ଆଗ ଖୋଳି ସାରିବାପରେ ତା'ଦେହରେ ଖତ ସାର ଏବଂ ପାଉଁଶ ପକାଇ ଆମେ ତାକୁ ନରମ ରଖିବା କାରଣ ମାଟି ଯେତେ ନରମ ରହିବ ଆମର ଗଛ ସେତେ ବହୁତ ଭଲ ହେବ ଏହାପରେ ଆମେ ମଞ୍ଜି ହେଉ କିମ୍ବା ଯେକୌଣସି ଗଛ ଆପଣ ଲଗାଇବାକୁ ଚାହିଁବେ ତା'ର ଚାରା ହେଉ ଲଗାଇସାରିବା ପରେ ତାକୁ ଆମର ପ୍ରଥମର କର୍ତ୍ତବ୍ୟ ହେଉଛି ତାର ଯତ୍ନ ନେବା ପାଣି ଭଲରେ ଦେବା ଏବଂ କିପରି ପୋକ ନ ଲାଗିବେ ଏବଂ କିପରି ଫଳ ଭଲରେ ହେବ ମୁଁ ତାହାର ସବୁ ବୁଦ୍ଧି ମୋର ପଡ଼ୋଶୀକୁ ଶିଖାଇଥିଲି ଏହା ଦ୍ୱାରା ସେ ବହୁତ ଭଲ ବଗିଚାଟେ କରିଥିଲେ ଏବଂ ମୋ ଉପରେ ବହୁତ ଖୁସି ହୋଇଥିଲେ